ହଁ ଆମର୍ ଘରେ ଜର୍ ଜରା ହେଲେ ଡ଼େଙ୍ଗୁ ମଶା କି ମ୍ୟାଲେରିଆ ଆମେ ମ୍ୟାଲେରିଆ ଚେକ୍ ଅପ୍ କରି ଯାଏସୁଁ ଡ଼କ୍ଟର ନିକେ ଡ଼େଙ୍ଗୁ ମଶା ଆମେ ମ୍ୟାଲେରିଆ ଚେକ୍ କରିଯାଏସୁଁ ଡ଼କ୍ଟର ନିକେ ସୁଜା ଇଞ୍ଜେକ୍ସନ୍ ଦିଆସୁଁ ଉଷୋକଷା ଖାଏସୁଁ ଟ୍ୟାବଲେଟ୍ ଖେଏସୁଁ ଡ଼କ୍ଟର ନେ ଇଞ୍ଜେସନ୍ ଦିଆସୁଁ ଆମେ ଡ଼କ୍ଚର ଯେନଟା କହେବା ସେଟା ମାନସୁଁ ଡ଼କ୍ଟରର କଥାବାର୍ତ୍ତା ଡ଼କ୍ଟର ସୁଜା ଇଞ୍ଜେସନ୍ ଦେଲେ ଡ଼କ୍ଟରର ଟ୍ୟାବଲେଟ୍ ବଟିକା ଦେବା ବଲେ ସେ ହିସାବେ ଖାଏସୁଁ ଯେନ୍ ହିସାବେ ଡ଼କ୍ଟର ଲେଖି ନେବା ଯେନ୍ ହିସାବେ ଡ଼କ୍ଟର ଦେସି ସେ ହିସାବେ ଆମେ ସୁଜା ଉଷୋ ନେସୁଁ ଟ୍ୟାବଲେଟ୍ ଖେଏସୁଁ ଡ଼କ୍ଟର ହିସାବେ ଡ଼କ୍ଟର ଯେନ୍ତା କହେବା ସେନ୍ତା ମାନସୁଁ ଆମେ ଡ଼କ୍ଟର ଦେଖେ ଦେଖେଇ ଯାଏସୁଁ ଡ଼କ୍ଟର ସୁଜା ଉଷୋ ଦିଆସନ୍ ଡ଼କ୍ଟର ନିକେ ଚେକ୍ କରେଇଯାଏସୁଁ ମ୍ୟାଲେରିଆ ଜର୍ ହେଲେ କି ଡେଙ୍ଗୁ ମଶା ଚାବଲେ ଆମେ ଡ଼କ୍ଟର ହିସାବେ ସୁଜା ଉଷୋ ନେସୁଁ ଡ଼କ୍ଟର ଯେନଟା ଦେବା ସେଟା ଆମେ ଖାଏସୁଁ